ଗ୍ରହମାନଙ୍କର କେତେ ଗୁଡ଼ିଏ ନାମ ହେଉଛି ବୁଦ୍ଧ ମକର ଶୁକ୍ର ମଙ୍ଗଲ ବୃହସ୍ପତି ଶନି ୟୁରାନ୍ସ ଏହି ଗ୍ରହ ମାନଙ୍କରେ ଜୀବନ ନାହିଁ କାରଣ ପୃଥିବୀ ଭଲି ଅନ୍ୟ ଗ୍ରହରେ ଅମ୍ଳଜାନ ଆଉ ପାଣି ନାହିଁ ତେଣୁ ପାଣି ଓ ଅମ୍ଳଜାନ ନଥିଲେ ମଣିଷ ବଞ୍ଚିପାରେ ନାହିଁ